ଆଜ୍ଞା ପରିବା ଦୋକାନକୁ ଲାଗଲା କି ଏରେ କାଏଁ କ'ଣ ଆସିବ ପରିବା ଦୋକାନେ ରେଟ୍ ଫେଟ୍ କ'ଣ ଭଲ ଲାଗିବ କି ନାହିଁ ବାହାଘର ଗୋଟେ ଅଛି ତ ଟମାଟର କେତେ ଆସିବ ବାଇଗଣ ଫୁଲକୋବି

କମ୍ ଟିକେ ଆଜ୍ଞା ବାହାଘର ପାଇଁ ପରା

ଅଧିକା ବି ନେବା ଆଜ୍ଞା ଆଉ ପନ୍ଦର ଶହ କାଢ଼ିଛି ଆଉ ଆଉ କୁନ୍ଦୁରି କେତେ ଲାଗିବ ଆଜ୍ଞା ଗାଜର ବିଟ୍ ସବୁ ଫ୍ରେସ୍ ବାହାରିବ ତ ଆଜ୍ଞା ବନ୍ଧାକୋବି ଆଉ ମରିଚ ଠିକ୍ରେ ରେଟ୍ ଲାଗାନ୍ତୁ ଆଜ୍ଞା କୁହନ୍ତୁ ଦୋକାନ କେତେଟା ପର୍ଯ୍ୟନ୍ତ ଖୋଲା ରହୁଛି ଆଜ୍ଞା ସକାଳ ଆଠରୁ ରାତି ଆଠ ବାର ଘଣ୍ଟା ହେଲେ କାଲି କେତେବେଳେ ଯିବି ଆଜ୍ଞା ରେଟ୍ ଫେଟ୍ ଠିକ୍ ଲଗାଇବେ ଆଜ୍ଞା କାଲି ଯିବି ନଅଟାରେ ଯିବି ଆଉ ହଉ ରଖୁଛି ଆଜ୍ଞା